ମୁଇଁ ଏବେ ଗୁଟେ ଟେକ୍ନୋଲୋଜି ବିଷୟରେ କହେବାର୍କେ ଯାଉଛେଁ ଟେକ୍ନୋଲୋଜି ମାନେ ହେଉଛେ ଗୁଟେ ଯାନ୍ତ୍ରିକ ବିଜ୍ଞାନ୍ ଆଧୁନିକ ଯାନ୍ତ୍ରିକ ବିଦ୍ୟା ଜାଣାକି ଯାହାର୍ ଦ୍ୱାରା କି ଗୁଟେ ଆମର୍ ସାମାଜିକ ଜୀବନରେ ଯାହା ବି ଗୁଟେ ଚାଲିଆଇଛେ ପ୍ରଥା ସେଟା ଗୁଟେ ସହଜରୁ ସରଳ ବ୍ୟବହୃତ ହେଉଛି ଯେନ୍ତାକି ଉଦାହରଣ ସ୍ୱରୂପ ଦେମି ଆମର୍ ସମାଜ୍ରେ ଗୁଟେ ଇହାଦେ ଶିକ୍ଷା ବିଭାଗ୍ରେ ଆଗ୍ରୁ ଯେନ୍ତା ଆମର ହାଇୟର୍ ସେକେଣ୍ଡାରୀ ସ୍କୁଲ୍ ଲାଗି ହାଇୟର୍ ଏଜୁକେସନ୍ ଡିପାର୍ଟମେଣ୍ଟ୍ରେ ସ୍କୁଲ୍ କଲେଜ୍ମାନ୍କେ ଯେନ୍ ବ୍ୟବହାର ହେଉଥିଲା ବ୍ଲାକ୍ବୋର୍ଡ଼ ମାନେ ଚକ୍ ଡଷ୍ଟର୍ ପାଠ୍ ପଢ଼ା ହେଉଥିଲା ଆଉ ଯେନ୍ସି ବି ଶୈକ୍ଷିକ ଉପକରଣ ମାନେ ଦେଖୁଥିଲେ ତ ସେଟା ହାତେ ଦେଖଉଥିଲେ ମେପ୍ରେ ଦେଖଉଥିଲେ ଗ୍ଲୋବ୍ରେ ହେଉ କି ମାନଚିତ୍ର ମାଧ୍ୟମ୍ରେ ହେଉ ଯେନ୍ ଏଜୁକେସନାଲ୍ ଆମର୍ ଟେକ୍ନୋଲୋଜି ବାହାରିଲା ସେଟା ଗୁଟେ ହେଉଛେ ଉଦାହରଣ ଆମର୍ ଟେକ୍ନୋଲୋଜି ଯେନ୍ ପରିବର୍ତ୍ତନ୍ ହେଲା ତ ସେ ଏଜୁକେସନାଲ୍ ଟେକ୍ନୋଲୋଜି ଯେନ୍ଟାକି ହେଉଛେ ଆମର୍ ଗୁଟେ ପ୍ରୋଜେକ୍ଟର୍ ହେଉ କମ୍ପ୍ୟୁଟର୍ ହେଉ ସ୍ମାର୍ଟବୋର୍ଡ଼ ହେଉ ସେ ତା'ର୍ ବ୍ୟବହାର୍ ଦ୍ୱାରା ଗୁଟେ ଶିକ୍ଷକ ତ ଗୁଟେ ଛୁଆକେ ସହଜ୍ରେ ତା'ର୍ ମାନେ ଯେନ୍ ପାଠ୍ୟକ୍ରମର ବିଷୟବସ୍ତୁଟା ପଢ଼ା ହେଉଛେ ସେଥିର୍ ଉପ୍ରେ ସେ ସହଜ୍ରେ ସେ ତା'ର୍ ଗୁଟେ ମାନଚିତ୍ର ହେଲା ତା'ର୍ ଛବି ଭିଡ଼ିଓ ଇ ସବୁକେ ସେ ସ୍ମାର୍ଟବୋର୍ଡ଼ ସାହାଯ୍ୟରେ ଦେଖେଇକରି ସେହି ଜାଗା ସେ ସ୍ଥାନର ତା'ର୍ମାନେ ସୂଚନା ଦେଇପାରିଛେ ଛାତ୍ରଛାତ୍ରୀ ମାନ୍ଙ୍କୁ ତ ଇ ପ୍ରକାର୍ ଟେକ୍ନୋଲୋଜିର ପରିବର୍ତ୍ତନ୍ ଘଟ୍ଲା ନାନାଦି କମ୍ପ୍ୟୁଟର୍ ମୋବାଇଲ୍ ଲ୍ୟାପ୍ଟପ୍ ଯାହା ବିି ଟେକ୍ନୋଲୋଜି ବାହାର୍ଲା ଫାଇଭ୍ ଜି ମାନ୍ ଆସ୍ଲା ଫୋର୍ ଜି ରୁ ଫାଇଭ୍ ଜି ଆସ୍ଲା ତ ଆହୁରି ଉନ୍ନତ୍ତତର ଇଣ୍ଟର୍ନେଟ୍ ସୁବିଧା ପାଇପାର୍ଲେ ଛୁଆମାନେ ସହଜରେ ଇହାଦେ ଯେନ୍ସି ବି ପାଠ୍ୟକ୍ରମକେ ହେଉ ତାଙ୍କର୍ ମୋବାଇଲ୍ରେ କମ୍ପ୍ୟୁଟର୍ରେ ଟେକ୍ନୋଲୋଜି ସାହାଯ୍ୟରେ ଟିକେ ଡାଉନ୍ଲୋଡ଼ କରିକି ପଢ଼ି ପାରୁଛନ୍ ତ ଇ ପ୍ରକାର୍ ସୁବିଧା ସୁଯୋଗ୍ ଆମ୍କୁ ଇ ଟେକ୍ନୋଲୋଜି ଦେଇପାରୁଛେ ଯାହା ଆମ୍କୁ ସବୁ ଜିନିଷ୍ରେ ଆମ୍କୁ ସବୁ କାର୍ଯ୍ୟ ସ୍ଥଳରେ ଆମ୍କୁ ସହଜ୍ କରିପାରୁଛେ ସହଜ୍ରେ ସଫଲ୍ ହେଇପାରୁଛେ ବୁଝିପାରୁଛୁଁ ସେ ଜିନିଷ୍କେ କରିପାରୁଛୁଁ ଲେଖିପାରୁଛୁଁ ତା'କେ ଦେଖିପାରୁଛୁଁ ଟେକ୍ନୋଲୋଜି ବ୍ୟବହାର୍ଟା ଗୁଟେ ପକ୍ଷରେ ଉପଯୋଗୀ ଆଏ